ହଁ ହଁ କ'ଣ କହିଲ ହଁ ହଁ ଶୁଭୁଛି ଶୁଭୁଛି ଠିକ୍ ଅଛି ହଁ

ହଁ ମୁଁ ଶୁଣିଛି ମୁଁ ମୁଁ ଅଛନ୍ତି ଆଡ଼େ ସାଡ଼େ ବ୍ୟସ୍ତ ହେଇକି ୟେ କାମରେ ମୁଁ ଶୁଣୁଛି ପିଲା ବି କହୁଛନ୍ତି ଗାର୍ଡିଆନ୍ ଜଣେ କେହି କହୁଥିଲେ ଭଲ ଅଛି ବୋଲି ଆଉ ଦେଖିବା କାହିଁକି ନା ଆମେ ସେଇ ପାଠ ଉପରେ ବେଶୀ ଜୋର ଦେଉଥିଲୁ ପ୍ରଗତି ବେଶୀ ଇଏ ଦିଏ କିନ୍ତୁ ଏ ବର୍ତ୍ତମାନ ଯାହା ଦେଖା ଗଲାଣି ପାଠ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଦରକାର ଯେମିତି ଖେଳକୁଦ ଇଏ ସିଏ ସବୁ ଦେବା ଆଉ କ'ଣ କରିବା ସମୟର ହୁଁ ହୁଁ ହୁଁ ହୁଁ

ନାଇଁ ସେ କଥା କ'ଣ ହେଉଛି କି ତା' ମନଟିଏ ଟିକିଏ ପାଠ ପଢ଼ା ଉପରେ ବେଶୀ ଗୁରୁତ୍ଵ ଦିଏ ପିଲାଙ୍କର କାହିଁକିନା ଆମ ସମୟରେ ତ ଏସବୁ ନଥିଲା ସେ ତେଣୁ ପାଠ ଉପରେ ଗୁରୁତ୍ଵ ଦେଇ ଆସିଛି କିନ୍ତୁ ଏବେ ଦେଖିଲେ ସମୟ ଅନୁସାରେ ଯୁଗ ବଦଳି ଯାଇଛି ଆମକୁ ବଦଳିବାକୁ ପଡ଼ିବ ଆଉ

ଆଚ୍ଛା ଆଚ୍ଛା ହଁ ହଁ ଦୁଇଜଣ ହେଲେ ଆହୁରି ଭଲ ହେବ ଆଚ୍ଛା ଆଚ୍ଛା ନାଇଁ ନାଇଁ ଠିକ୍ ଅଛି ଠିକ୍ ଅଛି ହଁ ହଁ ଯିବା ଯିବା ଆମର

ହଁ ହଁ ହଁ ସୋମବାର ହଁ ହଁ ହଉ ହଉ ହଁ